ସାର୍ ନମସ୍କାର ସାର୍ ମୋର ତ ଏବେ ସରିଲା ଯୁକ୍ତ ଦୁଇ ବିଜ୍ଞାନ ଆଉ କ'ଣ ସାର୍ ଆଗକୁ ପଢ଼ିବି କ'ଣ କରିବି ସାର୍ ହଁ ଆମେ କ'ଣ ପ୍ଲସ୍ ଟୁ ବିଜ୍ଞାନ ସରିଲା ବିଜ୍ଞାନ ସରିଲା ପରେ ଆମେ ଉଚ୍ଚ ଶିକ୍ଷା କ'ଣ କରିବୁ କ'ଣ ପଢ଼ିଲେ ଆମେ ଭଲ ଚାକିରୀ ଖଣ୍ଡେ ପାଇପାରିବୁ ନିଜ ପରିବାର ପୋଷିପାରିବୁ ସେ ବିଷୟରେ ଚିନ୍ତା କରିବା ନିହାତି ଦରକାର ସେଇ ଦିଗରେ ଆପଣଙ୍କ ପାଖକୁ ଆସିଛି ଆପଣଙ୍କ ବହୁତ ବର୍ଷର ଅଭିଜ୍ଞତା ଅଛି ଆପଣ ଏଇ କଲେଜରେ ବହୁତ ଦିନ ହେଲା ରହିଲେଣି ତ ଆପଣ କହିପାରିବେ ଯେ କେଉଁ ବିଷୟରେ ପାଠ ପଢ଼ିଲେ ଭଲ ଚାକିରୀ ଖଣ୍ଡେ କି ଉଚ୍ଚ ଶିକ୍ଷା କଲେ ଭଲ ଚାକିରୀ କରି ନିଜ ପରିବାର ପୋଷିପାରିବି ମୁଁ ଯଦି ସାର୍ ଯଦି ଇଞ୍ଜିନିୟରିଂ ଲାଇନ୍ରେ ଯଦି ମୁଁ ଯିବି ବିଜ୍ଞାନ ପରେ ଇଞ୍ଜିନିୟରିଂ ଲାଇନ୍ ଗଲେ ଭଲ ହବ ନା ଡାକ୍ତରୀ ଲାଇନ୍କି ଗଲେ ଭଲ ହବ ସାର୍ ଯଦି ପାଥୋଲୋଜି ଲାଇନ୍ରେ ଯଦି ଯିବାକୁ ଚାହିଁବି ସେ ଲାଇନ୍ରେ ଗଲେ ଭଲ ସ୍କୋପ୍ କି ସାର୍ ତ ଭୁବନେଶ୍ଵର ଭୁବନେଶ୍ୱର ପାଉଛନ୍ତି ଆଚ୍ଛା ଆମ କଳା ଆଚ୍ଛା କଳାହାଣ୍ଡି ଆମର କଳାହାଣ୍ଡି ଜିଲ୍ଲାରେ ଯଦି ମୁଁ ପଢ଼ିବାକୁ ଚାହିଁବି ତା'ହେଲେ କେଉଁ ପାଠଟା ପଢ଼ିଲେ ଭଲ ହବ ମାନେ ଏମିତି ଘର ପାଖରେ ରହିକି ଯଦି ପଢ଼ିବାକୁ ଚାହିଁବି ମୁଁ ଆଜ୍ଞା ଆମ ଡିଷ୍ଟ୍ରିକ୍ଟ ଠିକ୍ ଅଛି ସାର୍ ମୁଁ ଯାଉଛି ଘରକୁ ମୋ ବାବାଙ୍କ ସହ କଥା ହେଇ ମୁଁ କହିବି ସାର୍ଙ୍କ ସହ କଥା ହେଇକି ଆସିଲି ସାର୍ ଇଏ ବିଷୟରେ କହିଲେ ବାବା ବି ଦରକାର ପଡ଼ିଲେ ଆଉ ଦିନେ ଆସିକି ଆପଣଙ୍କ ସହିତ କଥା ହେବେ ତା'ପରେ ଯାହା ଫାଇନାଲ୍ କରିବେ ଆପଣ ସେଇଟି ସେଇ ଅନୁସାରେ ଆମେ ପଢ଼ିବୁ ଆଉ ଆଜ୍ଞା ଯାଉଛି ସାର୍ ନମସ୍କାର